ଆମେ ଯେହେତୁ ଓଡ଼ିଶାରେ ରହୁ ତ ଓଡ଼ିଶାରେ ଆମକୁ ସବୁଠୁ ଯେତେ ଗୀତ ଯାହା ବି ଯେତେ ଆମେ ଆଧୁନିକ ଯୁଗକୁ ଗଲେ ବି ଆମକୁ ସେଇ ଓଡ଼ିଆଟା ଯାହା ଓଡ଼ିଶୀ ଯାହା କି ପୁରାତନ ଗୀତ ଡ୍ୟାନ୍ସ ଫର୍ମ ଯାହାକି ସମସ୍ତଙ୍କୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ଯେଉଁଠି ଯାହା ବି ହୁଏ ଅଲ୍ ଓଡ଼ିଶା ଅଲ୍ ୱାର୍ଲଡ଼ରେ ବି ବହୁତ ଜାଗାରେ ଓଡ଼ିଶା ମାନେ ଓଡ଼ିଶୀ ବି ଯାଇକି ନିଜର ସ୍ଥାନ ବି ବଜାଇ ରଖିଛି ତ ଅଲ୍ ଓଡ଼ିଶା ଭିତରେ ସବୁଠୁ ଭଲ ଡ୍ୟାନ୍ସ ଫର୍ମ ଯାହାକି ଲୋକମାନେ ଏନଞ୍ଜୟ କହନ୍ତି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯେଉଁଠି ବି ଯେଉଁଠି ବି ହୁଏ ସେଠି ଓଡ଼ିଶା ଓଡ଼ିଶୀକୁ ବହୁତ ମାତ୍ରାରେ ଧ୍ୟାନ ପ୍ରାଧାନ୍ୟ ଦିଆଯାଏ ଆଉ ଆଉ ଅଛି ବି ଯେଉଁମାନେ ଆଦିବାସୀ ଏରିଆ ଯେଉଁଠିକାରେ ଅଛି ସେଠି ଆଦିବାସୀ ମାନଙ୍କ ଯେଉଁ ଢୋଲକି ବଜାଇ ଯେଉଁ ନାଚ କରନ୍ତି ସେ ନାଚ ବି ଆମକୁ ବହୁତ ଭଲ ଲାଗେ ଆଉ ଆମ ଗାଁରେ ଖାସ କରି ଯେତେବେଳେ ଆମ ଗାଁରେ ଯେତେବେଳେ କୌଣସି ପ୍ରକାର ପର୍ବ ହୁଏ ତ ସେଠି ବି ନୃତ୍ୟ ବି ଓଡ଼ିଶୀ ଡ୍ୟାନ୍ସ ହୁଏ କି କୌଣସି ପ୍ରକାର ସ୍କୁଲ କଲେଜରେ ଯାହା ବି ଫଙ୍କସନ୍ ହୁଏ ଛୋଟ ଛୋଟ ପିଲାମାନେ ସେଠି ଅଂଶ ଗ୍ରହଣ କରି ସେ ବି ଓଡ଼ିଶୀ ନାଚନ୍ତି ଯାହାକି ଆମ ଓଡ଼ିଶାର ଯାହା ବି କଳା ରହିଛି ସବୁ ସେଠି ପ୍ରଦର୍ଶନ କରନ୍ତି